ଚିତ୍ରାଙ୍କନ ପୂର୍ବରୁ ମୁଁ ଟିଭି ଜରିଆରେ ବ୍ରହ୍ମାନନ୍ଦଙ୍କୁ ଦେଖି ତାଙ୍କ ଚିତ୍ରାଙ୍କନକୁ ଦେଖି ମୋର ଆଗ୍ରହ ପ୍ରକାଶ ହୋଇଥିଲା ଯାହାଦ୍ଵାରା ମୁଁ ଚିତ୍ରାଙ୍କନ କରିବା ପାଇଁ ଆଗ୍ରହୀ ହୋଇଥିଲି ଏବଂ ସେ ଜଣେ ଭଲ ଅଭିନେତା ମଧ୍ୟ ଏବଂ ତାଙ୍କରି ଚିତ୍ରାଙ୍କନକୁ ଦେଖି ମୋ' ମନରେ ଚିତ୍ରାଙ୍କନ କରିବାର ଆଶା ଜାଗ୍ରତ ହୋଇଥିଲା